ଦଶହରାରେ ତ ନୂଆ ନୂଆ ଆଇଟମ୍ ଆସିଛି ଆଉ କେ କୋଉପ୍ରକାର ନେବେ ବନାରସି ନେବେ ନା ପାଟ ନେବନା ସେ ସିଲ୍କ୍ ନେବନା ଯୋଉଁ ଆଇଟମ୍ ସବୁ ତ ନୂଆ ଯେ ଆଇଟମ୍ ନେଇପାରିବେ

ହଁ ସମ୍ବଲପୁରୀ ବି କେତେ କେତେ ରେଞ୍ଜ୍ ବାଲା ନେବେ ସମ୍ବଲପୂରୀ ତ ସବୁ ଆଇଟମ୍ ର ଆସିଛି ଆଉ ଇଏ କେତେ ରେଞ୍ଜ୍ ରେ ନେବେ ହଜାରେ ନା ବାରଶହ ନା ଦୁଇହଜାର ବହୁତ ପ୍ରକାର ରେଞ୍ଜ୍ ର ଅଛି ଆପଣ ଯୋଉଟା ନେଇପାରିବେ ଆପଣ ଆପଣ ଆପଣଙ୍କ ଇଚ୍ଛା ଆପଣ ଯେଉଁ ରେଞ୍ଜ୍ ର ନେଇପାରିବେ ସେଇ ରେଞ୍ଜ୍ ର ଆମେ କାଢ଼ିବୁ ହଁ ବାରଶହ ଟଙ୍କା ଆପଣଙ୍କ ପସନ୍ଦ କରିବେ କୋଉ କଲର୍ଟା ପସନ୍ଦ ହେଉଛି ମ୍ୟାଡ଼ମ୍ ହଁ ୟେଲୋ ବି ଆପଣଙ୍କୁ ବହୁତ ମାନେ ଭଲଲାଗିବ କାରଣ ଆପଣଙ୍କ ଦେହ ଇଏ ଆପଣଙ୍କ କଲର୍ ବି ରଙ୍ଗ ମାନେ କଲର୍ ବି ଭଲ ଅଛି ଆଉ ଆପଣଙ୍କ ଦେହକୁ ବି ମାନିବ ଭଲ ହଳଦିଆ ୟେଲୋ ବି ଭଲ ଲାଗିବ

ଡିସ୍କାଉଣ୍ଟ ଦେଖନ୍ତୁ ଡିସ୍କାଉଣ୍ଟ ଆମର ଯେଇଟା ଆମର ଦେଖ ସୋରୁମ୍ ଏଇଟା ଦୋକାନ ନୁହଁ ଏଇଟା ସୋରୁମ୍ ରେ ଯେଉଁ ଷ୍ଟିକର୍ ଲଗାହେଇଛି ଯେଉଁ ରେଟ୍ ର ସୋରୁମ୍ ର ଆମେ ଟଙ୍କାଟେ ବି ଆମେ କମେଇ ପାରିବାନି ଆଉ ସୋରୁମ୍ ର ମାନେ ଯେଉଁ ଲଗାହେଇଛି ତାଙ୍କର ଦିଆହେଇଛି ରେଟ୍ ସେ ରେଟ୍ ର ଆସିବ ଆଉ ସେଇଠି ଯେଇଟି ମାନେ ସେଠି ଡିସକାଉଣ୍ଟ କଟାହେବ ଯେଇଟି ତମେ ପ୍ୟାମେଣ୍ଟ୍ ଦବ ସେଇଠି ସେଟା ଡିସକାଉଣ୍ଟ କଟାହେବ ହଁ ନା ନା ମୁଁ ତ ମୁଁ ଆମର ଇଏ ତମେ ଏଟି ସୋରୁମ୍ ର ବାଛିନେଲ ଡ୍ରେସ୍ ବାଛି ସାରିଲା ପରେ ତମେ ଏଁ ସେଇଟି ଗ୍ରାହକମାନେ ଯେଇଟି ସିଏ ଇଏ ପାଖକୁ ଯିବ ସିଏ ହିସାବ କରିବେ ହିସାବ କରିକି ଲାଷ୍ଟକୁ ଯେତେ ହେବ ସିଏ ଡିସକାଉଣ୍ଟ କରିବେ ସେତିକି ତ ଆମ ପାଖରେ ସେ ସବୁ ସୁବିଧା ନାହିଁ ଯେ ଆମେ ହଁ ତ ଆପଣଙ୍କ ତ ସେଇ ହଜାରେ ଶାଢ଼ୀ ଟଙ୍ଗା ହେଇଛି ଆପଣଙ୍କର ଆପଣଙ୍କ ଦେହକୁ ଯୋଉଟା ମାନିବ ସେଇ ଶାଢ଼ୀ ହିଁ ଆପଣ ଉଁ ପସନ୍ଦ କରିପାରିବେ ଭଲ ଭଲ ଶାଢ଼ୀ ହେଇତ ସବୁ କଲର୍ ବି ଟଙ୍ଗା ହେଇଛନ୍ତି ହଁ ସବୁଜ କଲର୍ ଆପଣଙ୍କ ଦେହକୁ ସବୁ ମାନିବ ଆପଣ ଚଏସ୍ କରିପାରିଲେ ହେଲା ସାଙ୍ଗର ଭାଇ କି ନେଇକି ଆସିଥିବେ ତ ଭଲ କଥା ଆପଣ ଦୁଇ ଜଣ ହିଁ ବାଛି ପାରିବେ ସବୁ ପସନ୍ଦର ଶାଢ଼ୀ ହଁ ସବୁଜ କଣ ସବୁ କଲର୍ ଆପଣଙ୍କୁ ଭଲ ଲାଗିବ ଆପଣଙ୍କ ଆଉ ଆପଣଙ୍କ ପୁଅ ଝିଅ ପାଇଁ ଓହୋ ତ ସବୁଜ କଲର୍ ବି ଭଲ ଲାଗିବ ତମକୁ ଯେ କଲର୍ ପସନ୍ଦ ଲାଗିବ ଆଉ ମୋତେ ତ ସମ୍ବଲପୁରୀର ବ୍ଲାକ୍ ଏଣ୍ଡ୍ ରେଡ଼୍ ଟା ଭଲଲାଗେ ବ୍ଲୂ ଟା ବି ଭଲଲାଗେ ସମ୍ବଲପୁରୀର ବି ଏ ଗ୍ରୀନ୍ ଟା ଏତେ ଖାସ୍ ଲାଗେନି ତଥାପି ସମ୍ବଲପୁରୀ ଆଇଟମ୍ ର ବ୍ଲାକ୍ ଟା ଭଲଲାଗେ ସମ୍ବଲପୁରୀ ଆଉ ରେଡ଼୍ ବ୍ଲାକ୍ ଟା ସେଇଟା ଆପଣଙ୍କ ଦେହକୁ ଭଲ ମାନିବ ହଁ ବ୍ଲାକ୍ ଟା ଆପଣତ ଦେହର କଲର୍ ତ ଉଁ ଇଏ ଅଛି ଆଉ ତମୁକୁ ବ୍ଲାକ୍ ବି ଭଲଲାଗିବ ହଉ କେତେ ରେଞ୍ଜ୍ ର ନେବେ ବ୍ଲାକ୍ ର ତ ସବୁପ୍ରକାର ଆଇଟମ୍ ଅଛି ହଁ ତାହେଲେ ହଉ ମାଲ୍ ସବୁ ମୁଁ ପ୍ୟାକିଙ୍ଗ୍ କରିଦେଉଛି ଆଉ କଣ ନେବାର ଅଛି ଆଉ ଆପଣଙ୍କ ପୁଅ ଝିଅ ଆଉ ଭାଇଙ୍କ ପାଇଁ ହଁ ସବୁପ୍ରକାର ଜୁଏଲାରୀ ଅଛି ସବୁପ୍ରକାର ଜୁଏଲାରୀ ଅଛି ଆପଣ ଯେଟା ଚଏସ୍ କରିବେ ଆପଣଙ୍କ ଚଏସ୍ ଶାଢ଼ୀରେ ଭଲଲାଗିବ ମେଚିଙ୍ଗ ଚୁଡ଼ି ଜୁଏଲାରୀ ସେ ମଣିପୁରୀ ଭଲଲାଗିବ ସମ୍ବଲପୁରୀ ଶାଢ଼ୀକି କିନ୍ତୁ ଚିପ୍ ଭଲଲାଗିବ ନି ଆଉ ବେଶୀ କିଛି ସଜହେବା ଦରକାର ନାହିଁ ଆଉ ଗୁଡ଼େ ମଣିପୁରୀ ପକେଇ ଦେବେ ମଙ୍ଗଳସୂତ୍ର ବାସ୍ ଆଉ ତା'ର ସିମ୍ପୁଲ୍ ମୁଁ ଇଏ ତା'ର ସମ୍ବଲପୁରୀ ପିନ୍ଧିବେ ଏତେ ସଜ ହେଇକି ଲାଭ କଣ ହଁ ବା ସମ୍ବଲପୁରୀ ମାନେ ହଉ ତମେ ଯାହା ନେଉଛ ନିଅ ତମେ ମୋବାଇଲ୍ ଦେଖିକି କିଏ କେମିତି ପିନ୍ଧୁଛି ସମ୍ବଲପୁରୀ ଶାଢ଼ୀ ସେମିତି ପିନ୍ଧି ପକେଇବ ହେଲା ହଁ ଅଛନ୍ତି ଆପଣ କହିଲି ପରା ଆପଣ ଯେଟା ବାଛିପାରିବେ ଜେଣ୍ଟସ୍ମାନଙ୍କ ପାଇଁ ଆପଣଙ୍କ ପୁଅ ଝିଅଙ୍କ ପାଇଁ ଆପଣ ଆସିଛନ୍ତି ବି ଭଲ ହଁ ଏପଟେ ଦୁଇ ତାଲାରେ ଅଛନ୍ତି ଆପଣଙ୍କର ତଳେ ଦୁଇ ତାଲାରେ ଅଛନ୍ତି ଦୁଇ ତାଲା ଉପରେ ଜେଣ୍ଟସ୍ମାନଙ୍କର ଅଛି ଭାଇଙ୍କୁ ନେଇକି ଆସିଲେନି ହଉ ହଉ ଆପଣ ଏଇଠି ବିଲ୍ ପ୍ୟାମେଣ୍ଟ୍ କରିକି ଆଉ ଆପଣଙ୍କର ପ୍ୟାମେଣ୍ଟ୍ କରିଦିଅନ୍ତୁ ସେ ହୁଁ ହୁଁ